ମୋତେ କ୍ରିକେଟ ଖେଳ ବହୁତ ପସନ୍ଦ ମୁଁ କ୍ରିକେଟ ଖେଳିବା ଗଲା ବେଳେ ମୋର ମା' ମନା କରେ ଆମ ଘର ଲୋକ ମନା କରୁଥିଲି ଯାହାକି ମୁଁ ଜିଦିରେ ଗଲି ଜିଦିରେ ଯାଇ କି ଖେଳିବାକୁ ଗଲି ସମୟ କାଢ଼ିକି ମଧ୍ୟ ଖେଳିବାକୁ ଯାଇକି ମୁଁ ଆସିଲି ବାଧ୍ୟରେ ଖେଳିକି ଆସିଲି କ୍ରିକେଟ ଖେଳ ମୋର ବହୁତ ପସନ୍ଦ ଆଉ ଯିଏ ମନା କଲେ ମଧ୍ୟ ମୁଁ କ୍ରିକେଟ ଖେଳିବା ପାଇଁ ଯିବି ଯାଇକି ଘଣ୍ଟାଟି ଦୁଇ ଘଣ୍ଟା ତିନି ଘଣ୍ଟା ମଧ୍ୟ ଖେଳିକି ଆସିବି କ୍ରିକେଟ ସରିବା ପର୍ଯ୍ୟନ୍ତ ଖେଳିକି ଆସିବି ଆଉ ଯାହା ବି ମୁଁ କାମ କରେ ଆମର ଘରର ପରାମର୍ଶ ନିଏ ମା'ର ଭାଇର ପରାମର୍ଶ ନେଇକି ଗୋଟେ ସମୟ କାଢ଼ିକି ଘରର ପରାମର୍ଶ ନେଇକି ମୁଁ ବାହାରକୁ ବି ବୁଲିବାକୁ ଯିବି ଯାହା ବି ଆଉ ବାହାରକୁ ବୁଲିଯିବି କି କାମ ବି କରିବି କୁଆଡ଼େ ଗଲେ ଘରର ପରାମର୍ଶ ନେଇକି ମୁଁ ଯାଏ ଯେତେବେଳ ଆମର ଘରେ ମନା କଲେ ମୋର କ୍ରିକେଟ ପ୍ରିୟ କ୍ରିକେଟ ମନା କଲେ ମଧ୍ୟ ମୁଁ ଯିବି ଆଉ କୌଣସି ଜାଗାରେ ମୁଁ ବାଧ୍ୟରେ ଯାଇପାରିବି ନାହିଁ ମୋର କ୍ରିକେଟ ହିଁ ଭଲ ଖେଳ ଯାହାକି ମୁଁ ନିକଟରେ ଭଲ ଖେଳେ ଓ ଭଲରେ ମଧ୍ୟ ଜିତିକି ଆସେ ଆଉ କୌଣସି ଜାଗାରେ ମଧ୍ୟ ଘରର କ୍ରିକେଟର କ୍ରିକେଟ ଖେଳିବା ସମୟରେ ଘରେ ମନା କଲେ ମଧ୍ୟ ଫୋନ ଆସିଲେ ମଧ୍ୟ ମୁଁ ଘରକୁ ଯିବିନି ଘରେ ଡାକିଲେ ମଧ୍ୟ ଘରକୁ ଯିବିନି ଆଉ କୌଣସି ନିଷ୍ପତ୍ତି ନେବି ବୋଲି ପରାମର୍ଶ ନେଇକି ହିଁ ଯିବି